ମୋର ପ୍ରିୟ ପୁସ୍ତକଟି ହେଉଛି ପରିବେଶ ବିଜ୍ଞାନ କାରଣ ଏଥିରେ ଥିବା ବିଜ୍ଞାନକୁ ମୁଁ ଜାଣିବାକୁ ଚାହେଁ ବିଜ୍ଞାନକୁ ଜାଣି ଆଗକୁ ବଢ଼ିଆକୁ ଚାହେଁ କାରଣ ଆଜିକାଲି ଦୁନିଆରେ ବିଜ୍ଞାନ ହିଁ ସବୁକିଛି ଏବଂ ପ୍ରିୟ ଚଳଚିତ୍ର ହେଉଛି ଦ କେରଲା ଷ୍ଟୋରି କାରଣ ଏଥିରେ ଥିବା ବିଭିନ୍ନମାନ ଜିନିଷ ଆମକୁ ଶିଖିବାକୁ ମିଳେ ଏଥିରେ ଆମର ଓଡ଼ିଆ ଜାତିର ଏବଂ ପରମ୍ପରାର ଉପରେ ନିର୍ଦ୍ଧାରିତ ହୋଇଛି ଏବଂ ମୋର ପ୍ରିୟ ଟିଭି ସୋ ହେଉଛି ତାରିଣୀ ଆଖିର ତାରା